ଆମର ଆଠଟା ଗ୍ରହ ବିଷୟରେ ଆମର ଚନ୍ଦ୍ରଗ୍ରହଣ ଅଛି ବୁଧ ଗ୍ରହଣ ମଙ୍ଗଳ ଗ୍ରହଣ ପୃଥିବୀ ଅଛି ଏସବୁ ଗ୍ରହରେ ଯାଇକି ଆମର ବୈଜ୍ଞାନିକମାନ ମାନେ ସବୁ ମଙ୍ଗଳ ମଙ୍ଗଳ ଗ୍ରହରେ ଯାଇକି ଦେଖିକି ଇଏ କରୁଛନ୍ତି ତାପରେ ଆମର ତାରା ଗ୍ରହରେ ବି ଅଛନ୍ତି ପୃଥିବୀ ଗ୍ରହରେ ସବୁ ଦେଖି ଦେଖିକି ସେମାନେ ଇଏ କରୁଛନ୍ତି ବହୁତ ବହୁତ ଦେଖିବେ ଚନ୍ଦ୍ରଗ୍ରହଣରେ ବି ତାପରେ ଆମର ମଙ୍ଗଳ ଗ୍ରହରେ ବି ସବୁ ବହୁତ ବଢ଼ିଆ ଲାଗିବ ସାଇଣ୍ଟିଷ୍ଟମାନଙ୍କର ସେମାନେ ଯାଇଥିବେ ଆମେ ସେଠି ସେମାନଙ୍କର ଯାଇଥିବେ ବୈଜ୍ଞାନିକ ଯାକ ମଙ୍ଗଳ ଗ୍ରହକୁ ଯିବେ ସେମାନେ ତାପରେ ଆମର ତାରା ପୃଥିବୀରୁ ବି ଯିବା ଯୋଗ ପଡ଼ିବ ସେଇଠି ବି ଭଲ ଲାଗିବ ଭଲ ଲାଗିବ ସେଇି ସେଇଟା ବୈଜ୍ଞାନିକ ମାନଙ୍କର